ଆପଣ ଭିଡ଼ିଓ ଗେମ୍ ବିଷୟରେ ଅବଗତ କରିବାକୁ ଚାହୁଁଛନ୍ତି ଭିଡ଼ିଓ ଗେମ୍ମାନେ ମୋବାଇଲରେ ତ ଅନେକ ଗୁଡ଼ିଏ ଭିଡ଼ିଓ ଗେମ୍ ଖେଳା ଯାଇପାରେ ଯେପରି ଫ୍ରି ଫାୟାର ପବ୍ଜି ଟେମ୍ପୁଲ ରନ୍ କ୍ୟାଣ୍ଡି କ୍ରସ୍ ଲୁଡ଼ୋ ଅନେକ ଗୁଡ଼ିକ ଗେମ୍ ଅଛି ଏଥିମଧ୍ୟରୁ ଫ୍ରି ଫାୟାର ଅନ୍ୟତମ ଗେମ୍ଟା ମଧ୍ୟ ମାନେ ସବୁ ଗେମ୍ ଖେଳିବାକୁ ସମସ୍ତଙ୍କୁ ମଜା ଲାଗେ ମୁଁ ମଧ୍ୟ ଫ୍ରି ଫାୟାର ଖେଳିଥାଏ ଫ୍ରି ଫାୟାର ଖେଳିବାକୁ ଚାରିଜଣ ଖେଳନ୍ତି ଫ୍ରି ଫାୟାର ମଧ୍ୟ ସେଠି ସ୍କ୍ଵାଡ଼ କରି ଦେଇକି ଚାରିଜଣ ଖେଳାଯାଏ ଭିଡ଼ିଓ ଗେମ୍ ଖେଳିବା ପାଇଁ ଆପଣ ପସନ୍ଦ କରନ୍ତି ବୋଲେ ଖେଳିବାକୁ ପଡ଼ିବ ଫ୍ରି ଫାୟାର ଫ୍ରି ଫାୟାର ମଧ୍ୟ ଖେଳନ୍ତୁ ଅନେକ ଗୁଡ଼ିଏ ଗେମ୍ ଅଛି ଫ୍ରି ଫାୟାର ମଧ୍ୟ ସେ ମଧ୍ୟରୁ ଅନ୍ୟତମ ଖେଳିବା ଗେମ୍ ଫ୍ରି ଫାୟାର ପବ୍ଜି ଯଦି ଆପଣଙ୍କୁ ପସନ୍ଦ ଫ୍ରି ଫାୟାର ଖେଳିବାକୁ ହେଲେ ଆପଣ ଖେଳିବେ ଭିଡ଼ିଓ ଗେମ୍ ଗୁଡ଼ିକ ସେହିପରି ମୋବାଇଲରେ ଖେଳା ଯାଇ ପାରେ ଭିଡ଼ିଓ ଗେମ୍ ଏମିତି ଖେଳିବାକୁ ଯଦି ଆପଣଙ୍କୁ ପସନ୍ଦ ହେଲେ ଆପଣ ଫ୍ରି ଫାୟାର ଏପରି ଗେମ୍ଗୁଡ଼ିକ ଖେଳିପାରିବେ ଆ